ହେଲୋ ହଁ ହଁ ମୁଁ ନମିତା ରାୟ କହୁଥିଲି ହଁ ମୋତେ ନା ମୋ ଘରର ୱାରିଂ କରିବାର ଅଛି ହଁ ସେଇପାଇଁ ମୁଁ ଆପଣଙ୍କୁ ଟିକେ ପଚାରିବାକୁ ଚାହୁଁଥିଲି କି ମାନେ କେତେ ଚାର୍ଜ ଲାଗିବ କ'ଣ କେମିତି ସବୁ ତାର ଚାର୍ଜ ମୋ ଘରେ ନା ମୋର ତ ପୁରୁଣା ଘର ସେଇଟାରେ ଆମର ୱାରିଂ କରିବାର ଥିଲା ହଁ ସେଇଥିପାଇଁ ମୁଁ ଆପଣଙ୍କୁ ପଚାରୁଛିି ଟିକେ ଚାର୍ଜ କେତେ ଆଉ କେମିତି କଲେ ଭଲ ନାଇଁ ନାଇଁ ଆମର ତ ଟୋଟାଲି ହେଇନି କିନ୍ତୁ ନୂଆ ଘରେ କରିବାର ଅଛି ଆମକୁ ୱାରିଂ ହୋଇନି କେଭେ ଆମର ଗୋଟେ ହଲ୍ ଅଛି ତାପରେ ଗୋଟେ ଏକ ଦୁଇ ଆଉ ଗୋଟେ କିଚେନ୍ ରୁମ୍ ତିନିଟା ଆଉ ଗୋଟେ ଅଛି ଚାରିଟା ରୁମ୍ ଅଛି ଆମର ଟୋଟାଲ ହଁ ନାଇଁ ନାଇଁ ହଁ ହଁ ଲାଇଟ୍ ବି ଲଗେଇାର ଅଛି ନାଇଟ ବଲ୍ବ ବି ଲଗେଇବାର ଅଛି ଚାରିଆଡ଼େ ଯେମିତି ଘରଟା ପୁରା ଗ୍ଲୋ କରିବ ସେଇ ଟାଇପ୍ର ଡିଜାଇନ କରିବାର ଥିଲା ନା ସିଲିଂ ତ ହୋଇନି ଆମେ ଭାବୁଛୁ ଫାଷ୍ଟ ୱାରିଂ କରିକି ତାପରେ ସିଲିଂ କରାହେବ ଆଉ ଆଚ୍ଛା ଆଚ୍ଛା କିନ୍ତୁ ଆମେ ଭାବୁଛୁ ପଛେ ସିଲିଂଟା କରାହେବ ଆଗେ ୱାଇରିଙ୍ଗଟା କରିଦେବୁ ହଁ ଆମର ତ ମାନେ ବଡ଼ ଅଛି ଯେମିତି ଗୋଟେ ବେଡ୍ ଅଛି ତାପରେ ସୋଫା ଫୋଫା ପଡ଼ିଛି ସେଇ ଟାଇପ୍ର ରୁମ୍ ଅଛି ହୁଁ ହଁ ବାର ଫୁଟ ଅଛି ହୁଁ ହୁଁ ହଁ ହଁ ଆଚ୍ଛା ଆଚ୍ଛା ମାନେ ଟୋଟାଲି ତାହେଲେ ମାନେ ଗୋଟେ ତ ମାନେ ସେତିକି ବଡ଼ ରୁମ୍ ଅଛି ଆଉ ଆଉ ଦୁଇଟା ଯୋଉ ରୁମ୍ ଅଛି ଛୋଟ ଛୋଟ ଅଛି ସେ ରୁମ୍ଗୁଡ଼ାକ ତାଠୁ ହୁଁ ହୁଁ ଆଚ୍ଛା ଆଚ୍ଛା ପୁରା ମାନେ ଅଶୀ ଟଙ୍କା କରିକି ଲାଗିବ ନାଇ କି ଓ ହୋ ହଁ ହଁ ଆଚ୍ଛା ହଁ ହଁ ହଁ ହଁ କିନ୍ତୁ ସେମାନେ ଜିନିଷ ଆମର ସବୁ ରହିବ କି ହୁଁ ହୁଁ ହଁ ହଁ ଯଦି ଆପଣ ଜିନିଷ ଦେବେ ହେଲେ ହଁ ଆଚ୍ଛା ତା'ହେଲେ ଆପଣ କହିଦେବେ କ'ଣ କ'ଣ ଜିନିଷ ଲାଗିବ ସେଇ ହିସାବରେ ଆମେ ଜିନିଷ ନେଇ ଆସିବୁ